ହଁ ମୁଁ ଯେତେବେଳେ ପିଲା ଥିଲି ସେତେବେଳେ ଆମେ ଆମ ମୋ' ବାପା ମୋ' ମାଙ୍କ ସହିତ ଆମେ ବୁଲିବାକୁ ଯାଇଥିଲୁ ଏଇ ପାଖରେ ଗୋଟିଏ ଭଲ ମାନେ କମ୍ପା ବୋଲି ଗୋଟିଏ ଜାଗା ସେ'ଠି ଭଲ ମାନେ ଭଲ ଭଲ ଜିନିଷ ଅଛି ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ ମନକୁ ପୁରା ଉତ୍ସାହିତ କରେ ମାନେ ଆଗ୍ରହ ଲାଗେ ଆଉ ସେଇଠିକୁ ଯାଇକି ଆମେ ବହୁତ ମଜା କରିଥିଲୁ ଆଉ ସେଇଠି ଆମେ ଖେଳିଥିଲୁ ବି ମୁଁ ଖେଳିଥିଲି ବି ଛୋଟବେଳେ ଆଉ ବୁଲାବୁଲି କରିକି ଏମିତି ମନ୍ଦିରଟିଏ ବି ଅଛି ସେଇଠି ସେଇଠି ଦର୍ଶନ କରିକି ମଧ୍ୟ ଆସିଥିଲୁ ଆଉ ବହୁତ ବଢ଼ିଆ ଲାଗିଥିଲା ବହୁତ ଆଉ ଏଞ୍ଜୟକୁ ମାନେ ବହୁତ ମନୋରଞ୍ଜନ କରିଥିଲୁ ବହୁତ ଭଲ ଲାଗିଥିଲା